ମୁଁ ମୋ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୋ ବାପା ମାଆଙ୍କ ଠାରୁ ପରାମର୍ଶ ନେଇଥାଏ ଓ ଆମର ଏହିଠି କୃଷି ଅଫିସ ଅଛି ସେହି ଅଫିସରଙ୍କ ଠୁ ପରାମର୍ଶ ନେଇଥାଏ